ମୋର ମନେ ରହିଥିବା ପାଞ୍ଚଟି ତାରିଖ ତେଇଶ ଜୁଲାଇ ଉଣାଇଶଶହ ତେପନ କୋଡ଼ିଏ ନଭେମ୍ବର ଦୁଇହଜାର ସାତ ପନ୍ଦର ଫେବ୍ରୁଆରୀ ଦୁଇହଜାର ବାର ତିରିଶ ଅପ୍ରେଲ ଉଣାଇଶଶହ ଛଅଷଠି ଅଠେଇଶ ମେ ଉଣାଇଶଶହ ଛଅସ୍ତରୀ